ସ୍କୁଲରେ ମୁଁ ପଢ଼ିଥିଲା ବେଳେ କେତେକ ବୈଜ୍ଞାନିକ ନାଁ ମନେ ଅଛି ଆଇଯାକ୍ ନିଉଟନ୍ ମାଧ୍ୟାକର୍ଷଣ ଶକ୍ତି ଆବିଷ୍କାର କରିଛନ୍ତି ଆଲେକଜାଣ୍ଡାର ସିଏ ଟେଲିଫୋନ୍ ଆବିଷ୍କାର କରିଛନ୍ତି ଯେମ୍ସ ୱାଟ୍ ଏରୋପ୍ଲେନ୍ ଆବିଷ୍କାର କରିଥିଲେ ସେ ବିଖ୍ୟାତ ଲାଭ କରିଛନ୍ତି ଆମ ଓଡ଼ିଶାର ପ୍ରଥମ ମହିଳା ବୈଜ୍ଞାନିକ ଥିଲେ ସୁଧିରା ଦାସ ସେ ସେଇଥିପାଇଁ ପ୍ରସିଦ୍ଧ ଲାଭ କରିଛନ୍ତି